ଭାରତର ସରକାରୀ ଭାଷା ହେଉଛିି ହିନ୍ଦୀ ହିନ୍ଦୀ ହେଲେ ଭାର ଭାରତର ବିଭିନ୍ନ ରାଜ୍ୟ ଓ ରାଜ୍ୟ ଗୁଡ଼ିକରେ ବିଭିନ୍ନ ଧର୍ମ ତଥା ପ୍ରକାରର ଲୋକ ରହୁଥିବାରୁ ବିଭିନ୍ନ ଭାଷା ମଧ୍ୟ ରହିଛି ରହିଛି ଯେପରିକି ହିନ୍ଦୀ ଇଂରାଜୀ ଓଡ଼ିଆ ମରାଠୀ ତେଲୁଗୁ ଏମିତି ବିଭିନ୍ନ ଭାଷା ରହିଛି କିଏ କେଉଁ ଭାଷାରେ କଥା ହେଉଛନ୍ତି ଭାରତରେ ବିଭିନ୍ନ ଧର୍ମ ରହିଥାଏ ତେଣୁ ଧର୍ମ ଅନୁସାରେ ଲୋକମାନେ ବିଭିନ୍ନ ଭାଷା କଥାବାର୍ତ୍ତା ହୋଇଥାନ୍ତି